ହଁ ମ୍ୟାମ୍ ଏଇଟା କେଉଁଠି ଲାଗିଛି ଭଞ୍ଜନଗର ମେଡ଼ିକାଲ୍ ମ୍ୟାମ୍ ମେଡ଼ିକାଲ୍ କେତେବେଳେ ଖୋଲା ହେଉଛି ମର୍ଣ୍ଣିଙ୍ଗ୍ରେ ନଅଟାରୁ କେତେଟା ମ୍ୟାମ୍ ମ୍ୟାମ୍ ମୁଁ ମାନେ ମୋ ଫ୍ୟାମିଲିରୁ ଜଣେ ଆମ ମାନେ ଆମର ପ୍ୟାରେଣ୍ଟସ୍ ଜଣେ ମାନେ ଅସୁସ୍ଥ ଅଛନ୍ତି ତାଙ୍କୁ ନେଇକି ଯିବାର ଅଛି ତ ନଅଟାରେ ନେଇକି ଗଲେ ହେବ କି ମ୍ୟାମ୍ ନଅଟା ମାନେ ତାଙ୍କୁ ମାନେ ବେଶୀ ଦେହ ଖରାପ ଅଛି ମାନେ ଏମିତି କି ମାନେ ଜ୍ଵର ହେଇଛି ମାନେ ବହୁତ ଜ୍ଵର ମାନେ ଦେହ ଖରାପ ଅଛି ମ୍ୟାମ୍ ଠିକ୍ ଅଛି ମ୍ୟାମ୍ ଆପଣ ଥିବେ ତ ପ୍ରେଜେଣ୍ଟ୍ ଥିବେ ତ ମେଡିକାଲ୍ରେ ହଉ ମ୍ୟାମ୍ ଠିକ୍ ଅଛି ହଁ ମ୍ୟାମ୍ ଠିକ୍ ଅଛି ରଖୁଛି

ହଁ ମ୍ୟାମ୍ ମ୍ୟାମ୍ ମେଡ଼ିସିନ୍ ମ୍ୟାମ୍ ମେଡ଼ିସିନ୍ ସୁବିଧା କେମିତି ମାନେ ସେହି ମାନେ ମେଡିକାଲ୍ରେ ପାଇବୁ ନା ବାହାରୁ ଆଣିବାକୁ ପଡ଼ିବ ମ୍ୟାମ୍ ମେଡିକାଲ୍ରେ ତ ଆଭେଲେବଲ୍ ଥାଉଛି ନା ଆମକୁ ମିଳୁଛି ନା ଗଭର୍ଣ୍ଣମେଣ୍ଟ୍ ସପ୍ଲାଏ ହେଉଛି ତ ମେଡିକାଲ୍ରେ ଦେଇ ପାରିବେନି କି ପ୍ରେସ୍କ୍ରିପସନ୍ ହିସାବରେ ମିଳିବ ନା ମେଡିକାଲ୍ରୁ ମ୍ୟାମ୍ ମାନେ ଦୁଇ ତିନିଟା ମେଡିକାଲ୍ ମ୍ୟାମ୍ ଦେଖାଇକି ଆସିଲୁଣୁ ଏ ରେଫର୍ କରୁନାହାନ୍ତି ଖାଲି ମାନେ ମେଡ଼ିସିନ୍ କୋର୍ସ ଦେଇ ଦେଉଛନ୍ତି କିନ୍ତୁ ସେ ମାନେ ତାଙ୍କ ମାନେ ହେଲ୍ଥ୍ ଠିକ୍ ହେଉନି ଅଧିକ ଅସୁସ୍ଥ ହେଉଛନ୍ତି ସେ ମ୍ୟାମ୍ ମେଡ଼ିସିନ୍ ସେ କେତେ ଖାଇଛନ୍ତି ପ୍ରେସ୍କ୍ରିପସନ୍ ଅଛି ନେଇକି ଯିବି ସାଙ୍ଗରେ ହଁ ମ୍ୟାମ୍ ୱାର୍ଡ୍ରେ ଥିବେ ନା ଆପଣ ମାନେ ଅଫିସ୍ରେ ଇଏରେ ଥିବେ ୱାର୍ଡ୍ରେ ଥିବେ କି ହଁ ହଉ ମ୍ୟାମ୍ ହେଲେ କାଲି ମର୍ନିଙ୍ଗ୍ରେ ମ୍ୟାମ୍ ନେଇକି ଗଲେ ହେବ ଦଶଟା ବେଳେ ହଁ ହଁ ମ୍ୟାମ୍ ହଉ ମ୍ୟାମ୍ ନେଇକି ଆସିବି ମ୍ୟାମ୍ ଆମର ଘର ଟିକେ ଦୂର ହେବ କିନ୍ତୁ ଦଶଟା ପରେ ଲେଟ୍ ହେଲେ ଚଳିବନା ନା ଠିକ୍ ଦଶଟାରେ ହିଁ ହଉ ମ୍ୟାମ୍ ତା'ହେଲେ ରହୁଛି ଆସୁଛି କାଲିକୁ ହଉ ମ୍ୟାମ୍ ଠିକ୍ ଅଛି